ଆମ ଢେଙ୍କାନାଳ ଜିଲ୍ଲାରେ ବହୁତ ଜଙ୍ଗଲ ଗଛ ପତ୍ର ଅଛି ବ୍ରାହ୍ମଣୀ ନଦୀ ବୋହି ଯାଉଛି ଆଉ ସପ୍ତଶଯ୍ୟା ରେ ପ୍ରାକୃତିକ ଝରଣା ଅଛି ସେଠି ବହୁତ ଜୀବଜନ୍ତୁ ବହୁତ ଜୀବଜନ୍ତୁ ପାଣି ପିଇବା ପାଇଁ ଆସନ୍ତି ବହୁତ ବାହାରୁ ପର୍ଯ୍ୟଟକ ଦେଖିବା ପାଇଁ ଆସନ୍ତି ପ୍ରାକୃତିକ ସବୁ ସୌଦର୍ଯ୍ୟ କୁ ସବୁଜିମାରେ ଆମ ଢେଙ୍କାନାଳ ଜିଲ୍ଲା ପୂରା ଭର୍ତ୍ତି ହୋଇକି ଅଛି ପାହାଡ଼ ଗଛ ପତ୍ର